ଆମେ ଛୋଟ୍ ଥିଲା ବେଲେ ସ୍କୁଲ୍ ମାନକେ ଶିଖା ହେଉଥିଲା ମାଷ୍ଟର୍ ମାନେ ଶିଖାଉଥିଲେ କାଗଜ୍ ଡଙ୍ଗା ବନାବାରଟା ପୁତଲି ବନାବାରଟା କାଗଜନେ ଫୁଲ ବନାବାରଟା ଇଟାମାନେ ସବୁ ବତାଉଥିଲେ ଆମେ ମାନେ ସେଇଟା ଶିଖି କରି ଏବେ ତ ବଡ଼ ହେଲୁନେ ଏବେ ଆର୍ କାଁଟା ଆରୁ ସେଇଟା ବି ମନେ ପଡ଼ସି ସେ ଆଗର୍ କଥା ମାନେ ଛୋଟ୍ ବେଲେ କାଗଜ ଡଙ୍ଗା ମାନେ ବନାଇକରି ବର୍ଷା ହେଲେ ପାଏନ୍ ଆନଲେ ଉହଲଉଁ ତା'ପରେ ଗୁଲାପ୍ ଫୁଲ୍ ସେ କାଏଁ କାଏଁ ଫୁଲ୍ ବନଉଁ ଛୋଟ୍ ବେଲେ ଆରୁ ସେଇଟା ମାଷ୍ଟର୍ ମାନେ ସେଇଟା ବତାଇ ଦିଅନ୍ କଲର୍ କାଗଜନେ ବନାହୋଏ ସେ ଜିନିଷ ମାନେ ଆରୁ ସେଇଟା ଘରକେ ଆନିକରି ଆମେ ରଖୁଁ ସାଇତି କରି ଟେବୁଲ୍ ମାନକେ ସେଇ ଜିନିଷ୍ ତା'ର୍ ପରେ କଣ୍ଢେଇ ମନେ ଭି ବନାବାର ଆମକେ ଶିଖାଇଛନ୍ ଛୋଟ୍ ଛୋଟ୍ ଆମେ ପଢ଼ଲା ପାଠ୍ ପଢ଼ଲା ବେଲ୍କେ ସେ କଣ୍ଢେଇ ମାନେ ଭି ତିଆରି କରୁଁ ଆର୍ ସେଇଟା ରଖୁଁ ସେ ଆଗର୍ ସେ ଛୁଆ ଦିନର୍ କଣ୍ଢେଇ ଭି ଏବେ ବୋଧେ ଆମେ ସାଇତି କରି ରଖିଛୁଁ ସେନେ କେଡ଼େ ବଢ଼ିଆ ସୁନ୍ଦର ଦିଶସି ଆମର୍ ସେଟାକେ ଆଜିକାଲି ଛୁଆ ମନକେ ଶିଖଉଛୁଁ ବନାବାକେ ଆରୁ ଏନ୍ତି କରି ଆମକେ ପାଠ୍ ପଢାଉଥିଲେ ଏନ୍ତିକରି ସ୍କୁଲ୍ନେ ଶିଖାଉଥିଲେ ବଢ଼ିଆ ବଢ଼ିଆ ହସ୍ତଶିଳ୍ପ ମାନେ ବଢ଼ିଆ ଜିନିଷ୍ ମାନେ ଆମକେ ସବୁ ଶିକ୍ଷା ଦେଉଥିଲେ ଆମର୍ ଇସ୍କୁଲେ ପୂରା ଏକ ନମ୍ବର୍ କରି ମାଷ୍ଟର୍ ମାନେ ତା'ର୍ ପରେ ବାହାରୁ ବି ଆସନ୍ ଆସ୍କି କହନ୍ ଆରୁ ଆମକେ ସବୁ ବତାଇ ଦିଅନ୍ ଆମର୍ ସେଇଟାକେ ଛୁଆବେଲୁ କରି ବନାଇକରି ଏବେ ପଦେ ବି ବନାଇ ଜାନିଛୁଁ ସେ ଜିନିଷ୍କେ ଛୁଆମାନକେ ବି ଶିଖାଉଛୁଁ ବନାଉଛୁଁ ବହୁତ୍ ଛୁଆମାନେ ଭି ଆମର୍ ଠାନୁ ଏବେ ଶିଖୁଛନ୍ ସେ ଜିନିଷ୍ ମାନେ